ହ୍ୟାଲୋ ଭାଇ ରୋୟାଲ୍ ରେଷ୍ଟୋରାଣ୍ଟ୍ ଲାଗିଲା ହଁ ଭାଇ ଆଗରୁ ଆପଣଙ୍କ ପାଖରୁ ଗୋଟେ ଭାତ ଡାଳି ଖଟା ତରକାରୀ ତା'ସହିତ ଛତୁ ଆଣିଥିଲି ଆଉ କୁକୁଡ଼ା ମାଂସ ଆଣିଥିଲି କୁକୁଡ଼ା ମାଂସ କଷା

ଛତୁ ଗୋଟେ ପ୍ୟାକ୍ କରିକି ଦେବେ

ହଉ ଠିକ୍ ଅଛି କାଲି ଟିକିଏ ଆପଣ ଗୋଟେ ପ୍ୟାକ୍ କରି ଦିଅନ୍ତୁ ଦେଇଦେବେ